ମୋର ପ୍ରିୟ ମାଧୁରୀ ଦିକ୍ସିତ୍ ସେ ବହୁତ ଭଲ ନୃତ୍ୟ କରିଥାନ୍ତି ଓ ତାଙ୍କ ତାଙ୍କ ଭିଡ଼ିଓ ମୁଁ ସବୁବେଳେ ମୁଁ ଟିଭିରେ ଦେଖେ ମୁଁ ଓ ଟି ଭି ଜିଟିଭିରେ ଦେଖିଥାଏ ଓ ତାଙ୍କ ନୃତ୍ୟ ମୋତେ ବହୁତ ପସନ୍ଦ ଲାଗେ ଆଉ ଓହୋ ରେମୋ ସାର୍ ତାଙ୍କର ମୋତେ ବହୁତ ପସନ୍ଦ ଲାଗେ ଓ ତାଙ୍କର ମୁଁ ମୁଁ ଦେଖା କରିବା ପାଇଁ ଚାହୁଁଛି ହେଲେ କିନ୍ତୁ ଦେଖା କରୁ କରିପାରୁନି ଓ ମୋତେ ବହୁତ ଭଲ ଲାଗିଲା ମୋ ପ୍ରିୟ ହେଉଛି ମାଧୁରୀ ଡିକ୍ସିତ୍ ତାଙ୍କର ଡ୍ୟାନ୍ସ ମୋତେ ବହୁତ ଭଲ ଲାଗେ ଆଉ ଆଉ ରେମୋ ସାର୍ଙ୍କୁ ଡ୍ୟାନ୍ସ ବି ମୋତେ ବହୁତ ଭଲ ଲାଗେ